ଆମ ଗ୍ରାମ ନାମ ହେଉଛି ଗଜେନ୍ଦ୍ରପୁର ରଣପୁର ବ୍ଲକ୍ ନୟାଗଡ଼ ଜିଲ୍ଲା ଗାଆଁର ଲୋକମାନେ ଋଣ ନେବା ପାଇଁ ସାଧାରଣ ଆତ୍କୃଷ୍ଟ ହୋଇଥା'ନ୍ତି କାରଣ ସେମାନଙ୍କର ସ୍ବାବଲମ୍ବନଶୀଳ ହେବା ପାଇଁ କୌଣସି କାର୍ଯ୍ୟ କରିବା ପାଇଁ କୃଷି କାର୍ଯ୍ୟ ହେଉ ଆମର ଋଣ ଲଗେଇବା ହେଉ ଗାଈ ଛେଳି ମେଣ୍ଢା ଇତ୍ୟାଦି କାର୍ଯ୍ୟ କରିବା ପାଇଁ ଗ୍ରାମରେ ଗ୍ରାମରେ ଋଣ ନେଇଥାନ୍ତି ଆମର ବର୍ତମାନ ଛତୁ ଚାଷ ହେଉ ଧୂପକାଠି ହେଉ ଏ ସବୁ ଇତ୍ୟାଦି କାର୍ଯ୍ୟ ପାଇଁ ଋଣ ନେଇଥାନ୍ତି ଯଦି ସେମାନେ କେଉଁ ଉଦ୍ଦେଶ୍ୟରେ ନିଅନ୍ତି ଉଦ୍ଦେଶ୍ୟ ହେଉଛି ପରିବାର ଭରଣ ପୋଷଣ ହେବ କାହା ଦ୍ଵାରା ସେମାନେ ଆଉ ସ୍ବାବଲମ୍ବନଶୀଳ ନିଜେ ହୋଇପାରିବେ ଅନ୍ୟ ଉପରେ ନିର୍ଭର କରିପାରିବେ ନାହିଁ ଏବଂ ଋଣ ନେବା ପାଇଁ କାହା ପାଖକୁ ଯାଆନ୍ତି ଋଣ ନେବା ପାଇଁ ସେମାନେ ବ୍ୟାଙ୍କକୁ ଯାଆନ୍ତି ଆମର ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ୍ ହେଉ ପ୍ରାଇଭେଟ୍ ବ୍ୟାଙ୍କ ହେଉ ଏ ସବୁ ବ୍ୟାଙ୍କ ଗାଆଁରେ ରହିଛି ସରକାରଙ୍କ ତରଫରୁ କୃଷି ବ୍ୟାଙ୍କ ରହିଛି ବ୍ୟାଙ୍କରେ ମିଶନ ଶକ୍ତି ରହିଛି ଯାହା ଦ୍ୱାରା ସେମାନେ ସରକାରଙ୍କ ତରଫରୁ ସୁବିଧାରେ ଋଣ ପାଇ ପାରୁଛନ୍ତି ଋଣ ନେବାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି ଋଣ ନେବା ପାଇଁ ସମସ୍ତ ଲୋକ ଆଗ୍ରହୀ ଥାଆନ୍ତି ଋଣ ସମସ୍ତ ଲୋକ ନେଇଥାନ୍ତି କାରଣ ସ୍ତ୍ରୀ ଲୋକମାନେ ଘରେ ଘରେ ମିଶନ ଶକ୍ତି ରହିଥାନ୍ତି ତାଦ୍ଵାରା ସମସ୍ତେ ଘରେ ଘରେ ଋଣ ନେଇଥାନ୍ତି ଥରକେ ଦୁଇ ଜଣ ଚାରି ଜଣ ଋଣ ନେଇଥାନ୍ତି ଆଉ ମାସକୁ ତା'ର କିସ୍ତି ହିସାବରେ ପଇସା ଦେଇଥାନ୍ତି ଏବଂ କିଛି ବି ରିହାତି ପାଇଥାନ୍ତି ସେଇଥିରେ ବର୍ଷ ଶେଷକୁ କିଛି ରିହାତି ପାଇଥାନ୍ତି